ଆମ ବିଦ୍ୟାଳୟରେ ପାଠାଗାର ଥିଲା ଏବଂ ପାଠାଗାରରେ ସମସ୍ତ ଲୋକ ଯାଇକି ଯାହା ବି ଦରକାର ବହି ଖାତା ଯାହା ବି ଦରକାର ଆଣୁଥିଲେ ଏବଂ ଯେଉଁ ପାଠାଗାର ଥିଲା ସେଠାକାର ଯେଉଁ ମ୍ୟାନେଜର୍ଟା ଥିଲା ସେ ବି ବହୁତ ଭଲ ଲୋକ ଥିଲା ଏବଂ ଯାହାଦ୍ୱାରାକି ବହୁତ ଆମେ ବହୁତ ଭଲ ଭଲ ବହି ବି ଆଣିପାରୁଥିଲୁ ତାଙ୍କ ସହିତ ବହୁତ ଭଲ ଭାବରେ ଆମେ କଥାବାର୍ତ୍ତା ମଧ୍ୟ ହେଇପାରୁଥିଲୁ ଯାହାକି ଆମକୁ ବହୁତ ଖୁସି ବା ଆନନ୍ଦ ପ୍ରଦାନ କରି